କଲାହାଣ୍ଡି ଜିଲ୍ଲା କଲାହାଣ୍ଡି ଜିଲ୍ଲାରେ କେତେକ ଏନ୍ତା ଉଲ୍ଲେଖନୀୟ କାଯ୍ୟକ୍ରମ ବି ଅଛେ କେତେ ଏ କାଁଜେ ଏନ୍ତା ଭଲ୍ କରି ଆମେ ହେଟା କର୍ସୁଁ ଆରୁ କେତେ ମନ୍ତ୍ରୀମାନ୍କେ କେତେ ଡକେକରି ସେମାନ୍କେ ଫୁଲ୍ ମାଲ୍ ଦେଇକରି କେତେ ହେଟା କରିକରି ସେମାନ୍କେ ସମର୍ଦ୍ଧନା ଜଣାସୁଁ ଆରୁ ଆମେ ଯାଇକରି ଆମର୍ କଲାହାଣ୍ଡି ଜିଲ୍ଲା ତ ଉନ୍ନତି ନି ହେବାର୍ କିଛି ନେଇଁ ହେବାର୍ ଆମ ଗାଁରେ ଏନ୍ତାରେ କ୍ଲବ୍ ଗୁଟେ ନାଇଁ ହେବା କି ରୋଡ଼୍ ରାସ୍ତା ନାଇଁ ହେବା ସେଥିର୍ ଲାଗି କେନ୍ ମନ୍ତ୍ରୀମାନ୍କେ ଡାକ୍ଲେ ଆମେ କେତେ ସେମାନ୍କେ ହେଟା କରିକିରି ଆମର୍ ଗାଁ କେନ୍ତା ଉନ୍ନତି ହେବା କେନ୍ତାକରି ହେଟା ହେବା ବଲିକରି ସେମାନ୍କେ କହେସୁଁ ଆରୁ କେନ୍ ପୂଜା ପାଠ୍ ଗୁଟେ କର୍ମୁଁ ଆମର୍ ଗାଁନେ ତ କିଛି ନେଇଁନେ କିଛି ନେଇଁନେ ବଲିକରି ସେମାନ୍କେ ସେମାନେ ଗାଁନେ କେନ୍ ମନ୍ଦିର୍ମାନେ କେନ୍ କାଣା ଥିଲେ ବି ଆର୍ ଟିକେ କେନ୍ତାରେ ଗାଁ ଉନ୍ନତି ହେବା ଏନ୍ତା ହି ଭଲ୍ ହେବା କେନ୍ତା କି ଆମେ ଗାଁ ଭଲ୍ କରି ରହେବା ସେ ହିସାବେ ବି ଆମେ ହେଟା କର୍ସୁଁ ଆରୁ ଏନ୍ତା ଘର୍ ଏନ୍ତା ତମେ କ୍ଲବ୍ ଘର୍ ଗୁଟେ ବନାଲେ ବି ଯେନ୍ ଗୁଟେ ଆଏଲେ ତମେ ଏନ୍ତା ଗୁଟେଠାନେ ଯେନ୍ତା ଆମେ ଆମର୍ କଲାହାଣ୍ଡିରେ ତ ନୂଆଖାଇ ପର୍ବ ଗୁଟେ ବଡ଼୍ ପର୍ବ ଯେତେ ଆମେ ଅଛୁଁ ଗୁଟେଠାନେ ନୂଆ ଖାଇ କରି ସେ କ୍ଲବ୍ ଘର୍ ଗୁଟିଏ ଅଛେ ଯେ ସେନେ ଯାଇ କରି ସବୁ ଏନ୍ତା ଗୁଟେଠାନେ ମିଶିକରି ଆମେ ନୂଆଖାଇ ଦିନ ସବୁ ଜୁହାର୍ ଜୁହାର୍ ହେଇକରି ଜୁହାର୍ ମୁଡ଼ିଆ ମାରିକରି ସବୁ ଭେଟ୍ ଘାଟ୍ କରିକରି କେତେ ଆନନ୍ଦ୍ ଉତ୍ସବ୍ କରିକରି ଭଲ୍ଲାଗ୍ସି ସେଦିନ୍ ଗୁଟେ କେତେ ଉତ୍ସବ୍ ଲାଗ୍ସି ଗୁଟେ ଠାନେ ଆମେ ରାନ୍ଧିକରି ଖାଏସୁଁ ଆରୁ ଯେତେ ଆମେ ଆମ ଗାଁନେ କେତେ ନୂଆଖାଇ ପର୍ବ ଗୁଟେ ବଡ଼୍ ପର୍ବ ଆରୁ ଖୋବ୍ ଆନନ୍ଦ୍ରେ ଗୁଟେ ଠାନେ ଆମେ ରାନ୍ଧ୍ସୁଁ ଆଉ ଗୁଟେ ଠାନେ ଖାଇସୁଁ କେତେ ଆନନ୍ଦ୍ ଉତ୍ସବ୍ ଲାଗ୍ସି ଆଉ ଭଲ୍ ବି ଲାଗ୍ସି ଆରୁ ସେଟା ଫୋନ୍ ମାନ୍କେ ବି ଛାଡ଼ିଦେଇକରି ନାଇଁକେଁ ଦେଖସନ୍ ଲୋକ୍ମାନେ ଆମ ଗାଁ ନେ କେତେ ବଢ଼ିଆ କରି ଇଟା କରୁଛ ବଲିକରି ଲୋକ୍ମାନେ କହେସନ୍ ବି ଆରୁ ଇଟା ସେ ଇଟା ଭଲ୍ ବି ଲାଗ୍ସି ଆରୁ ଯେନ୍ ଆଏସନ୍ ବାହାରୁ ବି ତମେ ଯେନ୍ ଆଏସନ୍ ତମ ଭୋଟ୍ମାନେ ହେଲେ କି ଯାଣ ହେଲେ ବି ଆମ ମନ୍ତ୍ରୀମାନେ ଆଏଲେ ସବ୍କେ ଆମେ ଫୁଲ୍ ମାଲ୍ ଦେଇକରି ଛେଙ୍କି କରି ସେମାନ୍କେ ଏନ୍ତା କି ତାଙ୍କର୍ ସମର୍ଦ୍ଧନା ଜଣାସୁଁ ଆର୍ ଭଲ୍ କରି କେନ୍ତା ଯେ ଆମର୍ ଗାଁ ଏନ୍ତା କରି ଉନ୍ନତି ହୋଉ ହେଟା ହୋଉ ବୋଲି କରି ଆମେ କହେସୁଁ ଆରୁ ଭଲ୍ ବି ଲାଗ୍ସି